ଆମ ଗାଁରେ ବହୁତ ପ୍ରକାର ଖେଳ ହେଉଛି କ୍ରିକେଟ ଖେଳ ଭଲିବଲ୍ ଫୁଟବଲ କବାଡ଼ି କେତେପ୍ରକାର ଖେଳ ହେଉଛି ସ୍କୁଲ ପିଲା ଖେଳୁଛନ୍ତି ଛୋଟଛୁଆ ବି ଖେଳୁଛନ୍ତି କଲେଜ ଛୁଆ ଆଉ ଯେଉଁ ଆମର ଯେଉଁ ବହୁତପ୍ରକାର କ୍ଲବ ଅଛି ସେ କ୍ଲବରୁ ଖେଳ ହେଉଛି ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ ତ ହେଉଛି ତ କେତେକ ଲୋକ ଅଛନ୍ତି କେତେକ ଲୋକ ଅଛନ୍ତି କ ଖେଳକୁ ପସନ୍ଦ କରୁନାହାନ୍ତି ଏ କ'ଣ ଖେଳିକି କ'ଣ ଲେଉଟାଇ ପକାଇବ ଆରେ ଟିକେ ପାଠ ପଢ଼ନ୍ତା କି କ'ଣ କରନ୍ତା ଖେଳ ଉପରେ ଯାହାର ଧାରଣା ନାହିଁ ସିଏ ଆଉ କ'ଣ କହିବେ ଆଉ କେତେକ ଲୋକ ଅଛନ୍ତି କହିବେ ହଁ ଟିକେ ଖେଳନ୍ତୁ ପିଲାଛୁଆରା ଖେଳନ୍ତୁ କାଳେ ଆଗକୁ ଯାଇପରନ୍ତି ସେହି ଖେଳରେ ଖେଳରେ ବି ଲୋକ ବହୁତ ଆଗକୁ ଯାଉଛନ୍ତି ଯାହା ମାଇଣ୍ଡ ଯେମିତି ସିଏ ସେମିତି କରିବାକୁ ଯିବ ନାଁ ଆଉ ଭଲ ଲୋକ ଅଛନ୍ତି ଖରାପ ଲୋକ ଅଛନ୍ତି ଟୁର୍ଣ୍ଣାମେଣ୍ଟ ହେଲେ ଲୋକ ଦେଖିବା ପାଇଁ ଖେଳ ଅଧା ଲୋକ ଦେଖିବାକୁ ଆସୁନାହାନ୍ତି ଯିଏ ଦେଖି ଆସୁଛି ସିଏ ଭଲକୁ ଭଲ କହିବେ ଯିଏ ଯେମିତି ଖେଳିଲା ଆଉ ଏମିତି ପ୍ରକାର ଆମର ଖେଳ ଅଛି ଆଉ